ମୋ ବାରିରେ ମୁଁ ବିଭିନ୍ନ ପ୍ରକାର ଗଛ ଲଗେଇଛି ଆମ୍ବ ଗଛ ପଣସ ଗଛ ଗୁଆ ଗଛ ନଡ଼ିଆ ଗଛ ଲେମ୍ବୁ ଗଛ କଦଳୀ ଗଛ ଆଉ ଏସବୁ ଗଛ ଲଗେଇଛି ଏଇ ଗଛରେ ସବୁ ଭଲ ଠିକ୍ସେ ତାର ଯତ୍ନ ନିଏ ପାଣି ଦିଏ ସବୁବେଳେ ଯଦି ପୋକ ଲାଗେଇକି ଝାଉଁଳି ଯାଏ ମୁଁ ସେ ବ୍ଲକ୍ରୁ ଠଉ ପରାମର୍ଶ ଆଣି ଔଷଧ ଆଣିକିରି ପକାଏ ଏସବୁ କରେ ଆଉ